ମୁଁ ବହୁତ ଦିନ ତଳେ ଫ୍ଲିପ୍କାର୍ଟରୁ ଗୋଟେ ପାଲ୍କାର୍ କମ୍ପାନୀର ଚପଲ ଟିଏ ଅର୍ଡର କରିଥିଲି ତା'ର ଦାମ ବହୁତ କମ ମାତ୍ର ଶହେଅଶୀ ଟଙ୍କା କିନ୍ତୁ ତା'ର ବ୍ୟବହାର ଏଇ ପର୍ଯ୍ୟନ୍ତ ଚାଲିଆସୁଅଛି ପ୍ରାୟ ଛ ସାତ ମାସ ହେଲାଣି ମୁଁ ସେ ଚପଲକୁ ବ୍ୟବହାର କରୁଅଛି ନା ଖରା ନା ବର୍ଷା ନା ପାଣି ନା ଶୀତ ଆଗରୁ ଯେମିତି ଚପଲ ଥିଲା ଏବେ ମଧ୍ୟ ସେମିତି ଚପଲ ନା ଛିଣ୍ଡିଛି ନା କଣ ହୋଇଛି ଏମିତିରେ ମୁଁ ତାକୁ ଖେଳିଲା ବୁଲିଲା ଆଉ ଭୋଜି ବାହାଘର ଏମିତିରେ ବି ୟୁଜ୍ କରିପାରେ କାରଣ ସେ'ଟା ସେଣ୍ଡେଲ ଟା ଥିଲା ସେଣ୍ଡେଲର ବ୍ୟବହାର ଏତେ ଭଲ ଯେ ଆପଣ ପିନ୍ଧିକି ଦେଖନ୍ତୁ ବହୁତ ଷ୍ଟାଇଲିସ୍ ଚପଲଟା ମତେ ତ ବହୁତ ମାନେ ମତେ ବହୁତ ଭଲ ଲାଗେ ଚପଲ ଟା ସେଇଟା କାରଣ ଏଇ ଚପଲ ଏତେ କମ ଦାମ୍ ରେ ଏତେ ଦିନ ବ୍ୟବହାର ହେଲା ଆପଣ ଯୁଆଡ଼େ ବି ସେ ଚପଲ କୁ ଆରାମ ସେ ପିନ୍ଧିକି ଯାଇପାରିବେ ତା'ର ବ୍ୟବହାର ବହୁତ ଭଲ ପାଦକୁ ଶୋ' ମଧ୍ୟ ଦେଖାଯିବ ମୁଁ ତେଣୁ କରି ଏ ଚପଲ ଟା କୁ ଅର୍ଡର କରିଥିଲି